ଆମ ଆମ ଅଞ୍ଚଳମାନଙ୍କରେ ବହୁ ପ୍ରକାର ନଦୀ ଦେଖାଯାଏ ସେମାନଙ୍କ ମଧ୍ୟରୁ କେତେ ଗୁଡ଼ିଏ ନଦୀ ଅଛନ୍ତି ନଦୀମାନଙ୍କର ନାଁ ହେଉଛି ଚିତ୍ରଗୁଣ୍ଡା ଚିତ୍ରଗୁଣ୍ଡା ନଦୀ ହୀରାକୁଦ ନଦୀ ତା'ପରେ ବହୁ ପ୍ରକାର ନଦୀ କାବେରୀ ନଦୀ ଗଙ୍ଗା ନଦୀ ଏହି ପ୍ରକାର ସବୁ ନଦୀମାନେ ଦେଖାଯାଏ ଏବଂ ଏଗୁଡ଼ିକର ପାଣି ଗଙ୍ଗା ନଦୀର ପାଣି ସମସ୍ତ ପ୍ରକାର ପୂଜା ପର୍ବଣ ଶୁଭ କାମରେ ଗଙ୍ଗା ନଦୀର ପାଣି ବ୍ୟବହାର ହୋଇଥାଏ ଆଉ ସମସ୍ତେ କହନ୍ତି ଗଙ୍ଗା ନଦୀର ପାଣି ହେଉଛି ଶୁଦ୍ଧ ପାଣି ଆଉ ସବୁ ଭଲ ଭଲ କାମରେ ଗଙ୍ଗା ନଦୀର ପାଣି ବ୍ୟବହାର କଲେ ସବୁ ଶୁଦ୍ଧ ହେଇଯାଏ ସେଥିପାଇଁ ଗଙ୍ଗା ନଦୀର ପାଣି ସମସ୍ତେ ବ୍ୟବହାର କରନ୍ତି ସମସ୍ତ ପ୍ରକାର ଭଲ କାମରେ ପୂଜାରେ ପୂଜା ପର୍ବଣରେ ଗଙ୍ଗା ନଦୀର ପାଣି ବ୍ୟବହୃତ ହୁଏ ଆଉ ଚିତ୍ରକୁଣ୍ଡା ଡ୍ୟାମ୍ର ପାଣି ଆମର ଆମର ସବୁ ପ୍ରକାର ଛୋଟ ଛୋଟ ନାଳୀ ସବୁ ସବୁ ପ୍ରକାର ଗାଁ ମାନଙ୍କରେ ଯେତେ ସବୁ କେନାଲ୍ ପାଣି ଯେତେ ସବୁ ଜମିରେ ଯେତେ ସବୁ ପାଣି କେନାଲ୍ ପାଣି ଆଉ ଜମିରେ ଯେତେ ସବୁ ପାଣି ଦିଆଯାଉଛି ନାଳୀମାନଙ୍କରେ ସେଇଥିରେ ବ୍ୟବହାର ହୋଇଥାଏ ଆଉ ଚିତ୍ରକୁଣ୍ଡା ଡ୍ୟାମ୍ର ପାଣି ବି ଆମର କରେଣ୍ଟ୍ ଆଉ ସମସ୍ତ ଙ୍କ ଗାଁ ଗାଁରେ ଯେତେ ସବୁ ପାଇପ୍ଲାଇନ୍ ଏହି ଭାବରେ ବି ଆମର ଚିତ୍ରକୁଣ୍ଡା ଡ୍ୟାମ୍ର ପାଣି ବ୍ୟବହୃତ ହୁଏ ଆଉ ଆଉ ବିଭିନ୍ନ ପ୍ରକାର ପାଣି କେତେ ଲୋକ ଅଛନ୍ତି ଛୋଟ ଛୋଟ ବସ୍ତି ଗାଁ ମାନଙ୍କରେ ରୁହନ୍ତି ସେମାନେ ସେ ଡ୍ୟାାମ୍ର ଡ୍ୟାାମ୍ର ପାଣି ନେଇକି ବି ଖାଆନ୍ତି ଆଉ ରୋଷେଇ କାମରେ ବି ବ୍ୟବହାର କରନ୍ତି ଏହିପରି ଭାବରେ ଆମର ନଦୀମାନଙ୍କର ପାଣି ବ୍ୟବହୃତ ହୋଇଥାଏ ଓ ଏହି ନଦୀମାନଙ୍କ ଉପରେ ଥିବା ଡ୍ୟାାମ୍ରେ ଡ୍ୟାମ୍ ହେଉଛି ଜଳଭଣ୍ଡାର ଜଳଭଣ୍ଡାର ହେଉଛି ଆମର ଡ୍ୟାମ୍ ସାଇଡ଼୍ ସତିଗୁଡ଼ା ଡ୍ୟାମ୍ ଏହିସବୁ ଜାଗାରେ ଆମର ଜଳଭଣ୍ଡାରମାନେ ଅଛନ୍ତି ସେଇଠି ଲୋକମାନେ ଯାଆନ୍ତି ବୁଲିବା ପାଇଁ ଦେଖିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଦର୍ଶନ ଜାଗା ଦର୍ଶିବା ପାଇଁ ଯାଆନ୍ତି ସେଇଥିରେ ବହୁତ ପ୍ରକାର ଦେଖିବା ପାଇଁ ଜଳଭଣ୍ଡାର ଅଛନ୍ତି ଆଉ ସାଇଡ଼୍ରେ ପାର୍କ ପାର୍କ କରାହେଇଛି ସେ ପାର୍କରେ ବି କେତେ ଲୋକ ଦେଖିବା ପାଇଁ ଯାଉଛନ୍ତି ଆଉ ସେ ଚିତ୍ରକୁଣ୍ଡା ଡ୍ୟାମ୍ ସତୀଗୁଡ଼ା ଡ୍ୟାମ୍ ସେଇଠି ଯେତେ ସବୁ ନଦୀ ନଦୀ ଅଛନ୍ତି ସେଇଠି ନଈ ବୋଟ୍ ଜାହାଜ ଏଇଟା ସବୁ ରଖା ହେଇଛି ସେଇଠି ସବୁ ଲୋକ ଦେଖିବା ପାଇଁ ଯାଉଛନ୍ତି